ମୁଁ ଆମ ବାଡ଼ିରେ ଅନେକ ପ୍ରକାର ଫଳ ଗଛ ଫୁଲ ଗଛ ଓ ଶାଗ ଲତା ଲଗାଇଅଛି ସେଥିମଧ୍ୟରେ ବାଇଗଣ ଟମାଟୋ ବନ୍ଧାକୋବି ଆଳୁ ବାଦାମ ଘୁଆଁସିନି ଝୁଡ଼ଙ୍ଗ ପିଆଜ ଅମୃତଭଣ୍ଡା ଆମ୍ବ କଦଳୀ ଲେମ୍ବୁ ପାଳଙ୍ଗ ଶାଗ ବଉଦିଆ ଶାଗ କୋଶଳା ଶାଗ ଭାଜି ଶାଗ ମନ୍ଦାର ଫୁଲ ଚମ୍ପା ଫୁଲ ନୀଳ ଚମ୍ପା ହଳଦିଆ ଚମ୍ପା ଟଗର କନିଅର ମଲ୍ଲୀ ମାଳତୀ ସ୍ଵର୍ଣ୍ଣଚମ୍ପା